ହ୍ୟାଲୋ ହ୍ୟାଲୋ ହଁ ମୁଁ ଡେଲିଭରି ବୟ କ'ଣ ହେଲା କି ନାହିଁ ତ ଆଜ୍ଞା ସେମିତି କିଛି ହେଉନି ଆମର ମୁଁ ତ ଜାଣେ ଆମର କିଛି ସେମିତି କିଛି ହେଉନି ଆମର ତ ପୁରା ୱେଲ୍ ସବୁ କଷ୍ଟମର୍ ତ କମ୍ପ୍ଲେନ୍ ନାହିଁ ଆମର କେବେ ହେଲା କି କେବେ ଖୋଲାଗଲା କି ଆପଣ ଆଉ ଥରେ ମଗାଇକି ଦେଖନ୍ତୁ ଆପଣ ଆମ ପେକିଙ୍ଗ ଫେକିଙ୍ଗ ବଢ଼ିଆ ପାଇବେ ନା ନା ସେମିତି ଆମର ପ୍ୟାକିଙ୍ଗ ଭଲ ସବୁ ସର୍ଭିସିଙ୍ଗ ଭଲ ଆମର ସବୁ ପ୍ୟାକିଙ୍ଗ ହେଇକି ଯାଉଛି ସେମିତି କିଛି ହେଉନି ଆମର ଆପଣ କମ୍ପ୍ଲେନ୍ କେମିତି କରୁଛନ୍ତି

କେହି ତ କମ୍ପ୍ଲେନ୍ କରିନାହାନ୍ତିି ଆଜିି ପର୍ଯ୍ୟନ୍ତ ଖୋଲା ରହୁଛି କି ନାହିଁ ସେମିତି କିଛି ତ ହେଉନି ମୋ ମତରେ ଆମେ ଆପଣ ଖାଲି କମ୍ପ୍ଲେନ୍ କରୁଛି ଫାର୍ଷ୍ଟ କଷ୍ଟମର୍ ଯକ କମ୍ପ୍ଲେନ୍ କରୁଛି ଆମର ସେମିତି କିଛି ହେଉନି ତ କମ୍ପ୍ଲେନ୍ କମ୍ପ୍ଲେନ୍ କିଛି ହେଉନି